ହଁ ମୁଁ ଲାଇଫ୍ ମଡ଼େଲ୍ରୁ ଆକର୍ଷିତ ହୋଇଛି କାରଣ ଯେତେବେଳେ ମୁଁ ମଡ଼େଲ୍ମାନଙ୍କୁ ଦେଖୁଥିଲି ସେମାନେ ସବୁବେଳେ ଷ୍ଟେଜ୍ ଉପରେ ହସ ହସ ମୁହଁ କରି ତାଙ୍କର ପ୍ରଦର୍ଶନ କରିଥାଆନ୍ତି କିନ୍ତୁ ତାଙ୍କ ଜୀବନରେ ଯେତେ କଷ୍ଟ ଥିଲେ ମଧ୍ୟ ତାଙ୍କ ସାମ୍ନାରେ ଯେତେ ଦର୍ଶକ ଥାଆନ୍ତି ସେମାନେ ଜାଣିପାରନ୍ତି ନାହିଁ ଯେ ସେହି ଲୋକଟି କେତେ କଷ୍ଟ ଭିତରେ ରହିଅଛି ସେହି କଳାକାରମାନେ ଯେତେ କଷ୍ଟରେ ଥିଲେ ମଧ୍ୟ ଦର୍ଶକଙ୍କୁ ଉତ୍ସାହ କରିଥାଆନ୍ତି ଏହାହିଁ ମୋତେ ବହୁତ ଆକର୍ଷଣ ଲାଗିଥିଲା ଏବଂ ସେମାନେ ଯେହେତୁ ଏତେ କଷ୍ଟ କରିଥାଆନ୍ତି ଏବଂ ଲୋକମାନେ ସଧାରଣ ଲୋକମାନେ ତାଙ୍କୁ ଦେଖି ଉତ୍ସାହିତ ହୋଇଥାଆନ୍ତି ଏହାହିଁ ବହୁତ କଷ୍ଟ ଥିଲା ମୋ ପାଇଁ